ଆମ ଘରେ ଶୌଚାଳୟ ନାହିଁ ଏଥି ନିମନ୍ତେ ଆମେ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡ଼ୁଛି ଓ ମାନେ ଯେପରିକି ବାହାରେ ମଳତ୍ୟାଗ କରିବା ହେତୁ ବାହାରେ ମାନେ ବାହାର ଅପରିଷ୍କାର ରହୁଛି ବାୟୁ ଦୂଷିତ ହଉଛି ମୃତ୍ତିକା ଦୂଷିତ ହଉଛି ମୃତ୍ତିକା ମଧ୍ୟ ଅପରିଷ୍କାର ହଉଛି ଯାହାଦ୍ଵାରା ବିଭିନ୍ନ ପ୍ରକାର ରୋଗର ଆକ୍ରମଣ ହେବାକୁ ପଡ଼ିବ ଆଉ ଯଦି ଶୌଚାଳୟ ଥାଆନ୍ତା ତାହେଲେ ବହୁତ ଭଲ ହୁଅନ୍ତା କାରଣ ଶୌଚାଳୟରେ ଯାହା ମଧ୍ୟ ଆମେ ଅପରିଷ୍କାର କଲେ ଏବେ ଯେଉଁ ଲାଟିନ ଟ୍ୟାଙ୍କ ଟ୍ରକ ଆସୁଛି ସେଥିରେ ସଫା କରିକି ଦୂର ସ୍ଥାନରେ ନେଇକି ଫୋପାଡ଼ି ହବ କିନ୍ତୁ ଆମ ଠାରେ ଶୌଚାଳୟ ନାହିଁ ତେଣୁ ଆମେ ବହୁତ ଅସୁବିଧା ସନ୍ନମୁଖୀନ କରିବାକୁ ପଡୁଛି ବାହାରେ ମଳତ୍ୟାଗ ଦ୍ଵାରା ସମସ୍ତ ପ୍ରକାର ଜୀବାଣୁ ଆମ ଦେହ ଆକ୍ରମଣ କରିବାରେ ସହଜ ହଉଛି ଯେହେତୁ ତାହା ଦ୍ଵାରା ମୃତ୍ତିକା ଦୂଷିତ ବାୟୁ ଦୂଷିତ ସମସ୍ତ ପ୍ରକାର ଅସୁବିଧା ସମସ୍ତ ପ୍ରକାର ଦୂଷିତ ଏହାର କାରଣ ଘଟୁଛି ଆଉ ଯେତେବେଳେ ଜଣଙ୍କୁ ଡାଇରିଆ ଧରେ ଯଦି ସହରାଞ୍ଚଳରେ ଯିବା ଯଦି ସହରାଞ୍ଚଳର କଥା କହିବା ବା ଆମ ଗାଁ ର କଥା କହିବା ତେବେ ଆମ ଗାଁଠୁ ଆମ ଘରଠୁ ବହୁତ ଦୂରରେ ଯାଇକି ଶୌଚାଳୟ କରିବାକୁ ପଡ଼ୁ ପରିଷ୍କାର ହେବାକୁ ପଡୁଛି ତେଣୁ ଆମକୁ ଯଦି ଶୌଚାଳୟ ଥାଆନ୍ତା ତାହେଲେ ଡାଇରିଆରେ ଯାହା ମଧ୍ୟ ହେଲେ ସେଥିରେ ହିଁ ଜଲ୍ଦି ସବୁ କିଛି କାମ ହୋଇପାରନ୍ତା ଓ ସମସ୍ତ ରୋଗରୁ ମଧ୍ୟ ବଞ୍ଚିତ ହୋଇ ରହିପାରେ